ହଁ ହ୍ୟାଲୋ ହଁ ହ୍ୟାଲୋ କୁହନ୍ତୁ ହଁ ଆଜ୍ଞା ମୁଁ ରଣପୁର ରୁ କହୁଥିଲି ହଁ ମୁଁ ଭିଡ଼ିଓ ସୁଟିଙ୍ଗ କରୁଛି ଅଭିନାଶ କହୁଛି ରଣପୁର ରୁ କୁହନ୍ତୁ ମ୍ୟାମ ହଉ ହଉ ଏହି ଦୁଇଦିନ ରେ ତ ନାଇ ଏହି ଦୁଇଦିନ ର ତ ହଁ ହଁ ହଉ ଭିଡ଼ିଓ ସୁଟିଙ୍ଗ ମାନେ କେବେଠୁ କ'ଣ ଭିଡ଼ିଓ ସୁଟିଙ୍ଗ ହେବ କେମିତି କ'ଣ ହେବ ସେହି ବିଷୟରେ କହିଲେ ସିନା ମୁଁ କହିବି ମାନେ କେତେ ଦିନ ହେବ

ହଁ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି

ଠିକ୍ ଅଛି ହଁ ଠିକ୍ ଅଛି ଠିକ୍ ଅଛି ଯିବାକୁ ତ ପଡ଼ିବ ନିଶ୍ଚିତ କ'ଣ କରିବାକୁ ପଡ଼ିବ କିନ୍ତୁ ଆପଣ ଙ୍କୁ ଚାର୍ଜ ଟିକେ ଅଧିକ ଲାଗିବ କାହିଁକି ନା ମଙ୍ଗନ ଠୁ ଯିବାକୁ ପଡ଼ିବ ନା ଯାହେଲେ ବି ପାଞ୍ଚ ଛଅ ହଜାର ଆସିବ

ହଁ ଫଟୋ ବାଇଡିଙ୍ଗ ପାଇଁ ସେ ଅଲଗା ଚାର୍ଜ ଲାଗିବନା ଖାଲି ଭିଡିଓ ସୁଟିଙ୍ଗ ପାଇଁ ଏତିକି ଲାଗିବ ଫଟୋ ବାଇଡିଙ୍ଗ ପାଇଁ ଫୁଣି ଅଲଗା କିଛି ଲାଗିବ ଆପଣ ଙ୍କ ପାଇଁ ଅଳ୍ପ ଟିକେ

ନାଇ କାହା ପାଇଁ ତ କାହା ପାଇଁ ତ ଏତେ ମାନେ ହେଇନି ଡିସକାଉଣ୍ଟ ଆପଣ ଯଦି କହିବେ ତ ମଙ୍ଗନ ଦିନ ଠୁ ଯିବି ତ ଆପଣ ଙ୍କର କେତେ କାମ ଅଛି ତ ଆପଣ ଙ୍କ ପାଇଁ ଟିକେ ଡିସକାଉଣ୍ଟ କରିବା ଆଉ ହଁ ଆପଣ ଙ୍କ ପାଇଁ ହଉ ଶୁଣନ୍ତୁ ଆପଣ ଙ୍କ ପାଇଁ ଟିକେ ଡିସକାଉଣ୍ଟ ହେବ ଆଉ ହଁ ଯେହେତୁ କହୁଛନ୍ତି ଯିବା ହଁ ଭଲ ରେ ଆସିବ କାଇଁ ଆସିବନି ଆଜ୍ଞା ଭଲ ରେ ଆସିବ ଫଟୋ ସବୁ କିଛି ଅସୁବିଧା ହେବନି ତ ଆପଣ ମଙ୍ଗନ ଦିନଠୁ ମାନେ ମଙ୍ଗନ ଦିନଠୁ ଯିବାକୁ ପଡ଼ିବ ତ ଆପଣଙ୍କ ହଁ ମଙ୍ଗନ କିଛି ଅସୁବିଧା ନାହିଁ ମନ୍ଦିର ରେ କରନ୍ତୁ ହଁ କିଛି ଅସୁବିଧା ନାହିଁ ଯିବାକୁ ପଡ଼ିବ ଯିବା ହଁ ସେହିଟା ତ ନିହାତି ବାହାଘର ମାନେ ତ କରିବାକୁ ପଡ଼ିବ ନା ହଁ ଦେଖି ଚାହିଁକି କାମ କୁ ଦେଖି ଚାହିଁକି ଚାର୍ଜ ଦେବେ ଆଉ କ'ଣ ଆପଣ ଙ୍କୁ କ'ଣ କହିବି ନିଜ ଲୋକ ତ ରଣପୁର ତ ଆମେ ତ ରଣପୁର ଆଉ ହଁ ସେହି ପାଞ୍ଚ ହଜାର ଲାଗିବ ନାଇ ମିନିମମ ପାଞ୍ଚ ହଜାର ଲାଗିବ ଆଉ ଯଦି ବା କିଛି ଇଏ କରେ ମାନେ କାମ କୁ ଦେଖିକି ଡିସକାଉଣ୍ଟ କରିବା ନହେଲେ ଅଧିକରେ ବି ହୋଇପାରେ ସେମିତି କିଛି କହିହେବନି ନହେଲେ ପାଞ୍ଚ ଛଅ ହଜାର ମିନିମମ ଲାଗିବ ହଉ ଆପଣ ପାଇଁ ନହେଲେ ଡ଼ିସକାଉଣ୍ଟ କରିବା ଆଉ ପାଞ୍ଚଶହ ଡିସକାଉଣ୍ଟ ହେବ ଆଉ ଚଳିବ ତ ହଉ ହଉ ଠିକ୍ ଅଛି

ଆଜ୍ଞା ଠିକ୍ ଅଛି ଓକେ ହଁ ଓକେ